କୃଷିରେ ବୈଷୟିକ ପରିବର୍ତ୍ତନ ଦେଖିବାକୁ ମିଲୁଛି ଯେମିତି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂ ଏବଂ ଗଣିତମାନେ ଏହି କାମରେ ସାହାଯ୍ୟ କରୁଅଛି ଯେମିତି ଗଣିତ ମାନେ କେତେ ଜାଗା କ'ଣ ହେଲା ନପା ନପି କରାଯାଇ କେଉଁ ଜିନିଷ କେତେ ଗ୍ରାମ କି କଣ ଲଗାଯାଇ ତାହା ସାହାଯ୍ୟ କରେ କୃଷି କାମରେ ଇଞ୍ଜିନିୟରିଂମାନେ କେଉଁ କେଉଁଠାରେ କେଉଁ ଫସଲ କଲେ ଭଲ ହେବ କେଉଁ ଜାଗା କେତେ ଜାଗା କଣ ଏଇଟା ସବୁ ଓ ବିଜ୍ଞାନ ବିଜ୍ଞାନ କେଉଁ ମାଟି ମାଟି ଦେଖାଏ ବିଜ୍ଞାନ ଯାହାକି କେଉଁ ମାଟିରେ କେଉଁ ଫସଲ ଭଲସେ ହେବ କେଉଁ ଜାଗାରେ କ'ଣ ହେବ କେଉଁ ମାଟି କେଉଁ ଫସଲ ଉତ୍ପାଦନ କରିବ କି ମାନେ କେଉଁ ଫସଲ କରିବ ସେଠାରୁ କଣ ଉତ୍ପାଦନ ହେବ ଏଇଟା ଦେଖିଥାଏ ଓ ପରିବର୍ତ୍ତନ ଦେଖିବାକୁ ଗଲେ ଏବେ ବହୁତ ମଞ୍ଜି ୟୁଜ୍ କରୁଛନ୍ତି ଯାହା ମଞ୍ଜି ଦଉଛନ୍ତି ସେଥିରେ ପୁଣି ସାର ମିଶଉଛନ୍ତି ମେଡ଼ିସିନ ମଧ୍ୟ ଲଗାଉ ମେଡ଼ିସିନ ଇତ୍ୟାଦି ପକଉଛନ୍ତି ଯାହା ସେ ପୋକ ମାରିବା ପାଇଁ କେମିକାଲ ବହୁତ ଇତ୍ୟାଦି ପ୍ରଡ଼କ୍ଟସ ସବୁ ବ୍ୟବହାର କରୁଛନ୍ତି ଚାଷ କରିବା ପାଇଁ ସେଥିପାଇଁ ଆଗ କାଳର ଚାଷ ବହୁତ ଭଲ ଥିଲା ଏବେ ବହୁତ କେମିକାଲ କଣ କଣ ମିଶଉଛନ୍ତି ଯାହା ଦେହ ପାଇଁ ବହୁତ ଖରାପ କରୁଛି ସେଇ ଖାଦ୍ୟ ଖାଇଲେ ଏବେ ସେଇ ଫଲର ଟେଷ୍ଟ୍ ମଧ୍ୟ ଜଣାପଡ଼ୁନାହିଁ ମାନେ ସେହି ଚାଷର ଉତ୍ପାଦର ସେ ଟେଷ୍ଟ୍ ମଧ୍ୟ ହଉନାହିଁ ସ୍ୱାଦ ମଧ୍ୟ ଆସୁନାହିଁ ସେହି ଖାଦ୍ୟର ଓ ବଡ଼ି ମଧ୍ୟ ଅସୁସ୍ଥ ହେଇଯାଉଛି ସେଇ ଖାଦ୍ୟ ଖାଇବା ଦ୍ୱାରା ପ୍ରଥମେ ଚାଷ ଭଲ କରାଯାଏ ବିନା କେମିକାଲ ଇତ୍ୟାଦିରେ ଏବେ ତ ଲୋକମାନେ ଖାଲି କେମିକଲ ୟୁଜ୍ କରୁଛନ୍ତି ପୋକ ମାରିବା ପାଇଁ ପୋକ ଔଷଧ ବ୍ୟବହାର କରୁଛନ୍ତି ସେଥିପାଇଁ ସେହି ଔଷଧ ଲଗଉଛନ୍ତି ଯାହା କାରଣରୁ ଆମକୁ ପ୍ରଭାବ ପଡ଼ୁଛି ସେହି ଖାଦ୍ୟ ଖାଇ